ପରିବାର ପାଇଁ କହିଲେ ଆମର ସାଧାରଣ ଧର ଭାତ ଶାଗ ଭଜା ଟିକେ ଆଉ ଆମର ଡାଲି ହରଡ଼ ଡାଲି ରହିଛି ଆମର ସେଇଟା ହେଲା ସବୁଠୁ ଭଲ ଆଉ ଆମର ଯେଉଁ ଧର ପରିବା ସିଝା ପରିବା ସନ୍ତୁଳା କଲେ ଅମୃତଭଣ୍ଡା ଆଉ ଆମର କଦଳୀ ଆଳୁ ବାଇଗଣ ଧର ଏଇ କଲରା ଭଜା ଟିକେ ବୋଲେ ଆଉ ଆମର ଗାଜର ଏ ସବୁ ମିଶେଇକି ଟିକେ କଲେ ସୁଜୁନା ଛୁଇଁ ଆଉ ଶାଗ ପଇଲେ ସୁଜୁନା ଶାଗ ସୁଜୁନା ଶାଗ ଖାଇଲେ ଦେହ ପାଇଁ ଟିକେ ଭଲ ଆଖି ପାଇଁ ବି ଭଲ ଆଉ ଆମର ଦେହରେ ଟିକେ ଆଇରନ୍ ହବ ରକ୍ତ ହବ ଆଖି ଦୃଷ୍ଟି ବି ଭଲ ତେଣୁ ସୁଜୁନା ଶାଗଟା ସବୁଠୁ ଭଲ ସୁଜୁନା ଶାଗ ସୁଜୁନା ଶାଗରେ ମାନେ ସାର ନାହିଁ କି କିଛି ନାହିଁ ସୁଜୁନା ଶାଗଟା ସାର ନାହିଁ ତାର ଅମୃତଭଣ୍ଡା ତାର ନିଜ ବାଡ଼ିରେ ରହିଛି ଅମୃତଭଣ୍ଡା ଦେହ ପାଇଁ ଭଲ ତେଲ ମସଲା ତେଲ ବୋତଲ ମସଲା ଏବେ ତ ଯେଉଁ ପେକେଟ୍ ମସଲା ବାହାରିଛି ପେକେଟ୍ ମସଲାରେ ବିଭିନ୍ନ ପ୍ରକାର ସବୁ ବେଶୀ ରୋଗ ସବୁ ଦେହ ପାଇଁ ଖରାପ ତେଣୁ ସାଧାରଣ ଘର ଘରୋଇ ମସଲା ଆମର ସିଝା କଲେ ଆମର ଘରୋଇ ମସଲା ଏବଂ ଆମର ଅଳ୍ପ ଲଙ୍କା ପିଆଜ ଅଦା ଏମିତି ସବୁ ଘର ମସଲା ଆଉ ରହିଛି ଆମର ଏଣୁ ପେକେଟ୍ ମସଲା ସେଗୁଡ଼ାକରେ ସବୁ ଦେହ ଖରାପ ସ୍ୱା ସ୍ୱାଦ ସିନା ଭଲ ଲାଗିବ କିନ୍ତୁ ଦେହ ଖରାପ ବହୁତ ତେଣୁ ଆମର ଘରୋଇ ମସଲା ସବୁଠୁ ଭଲ ବେଶୀ ସବୁଠୁ ଆମର ସବୁଠୁ ବେଶୀ ହଉଛି ସନ୍ତୁଳା ସନ୍ତୁଳା ଟିକେ ଅମୃତଭଣ୍ଡା ଟିକେ ପଡ଼ିଥିବ ଗା ଗାଜର ବିମ୍ ଆଉ ଆମର ହେଇଛି ବାଇଗଣ ପନିପରିବା ସବୁ ସିଝା ହଁ ନୁଣ ମାନେ ଅଳ୍ପ ନୁଣ ତ ତେଲ ଅଳ୍ପ ଫୁ ଫୁଟଣ ତାପରେ ଫୁଟଣ ଦେଇକି ଟିକେ ଛୁଙ୍କ ଦବା ରସୁଣ ଛେଚିକି ଏସବୁ ଛୁଙ୍କ ଦେଇକି ଅଳ୍ପ ଖାଇଲେ ଦେହ ପାଇଁ ଭଲ ଆଉ ରାତି ଆମର ଧର ରାତିରେ ପିଲା ପିଲାମାନେ କିବା ବଡ଼ ବଡ଼ ହଉ ପିଲା ହଉ ସମସ୍ତେ କ୍ଷୀର କ୍ଷୀର ପି କ୍ଷୀର ପିଇବେ ତାପରେ ଧର ସପ୍ତାହକୁ ପ୍ରତ୍ୟେକ ଦିନ ନ ହଉ ସପ୍ତାହକୁ ଧର ଥରେ ଦୁଇ ଥର ଅଣ୍ଡା ସିଝା ଏସବୁ ଖାଇଲେ ଦେହ ପାଇଁ ସବୁଠୁ ଭଲ